ହ୍ୟାଲୋ ହ୍ୟାଲୋ ହଁ ଭାଇ ମୁଁ ନମସ୍କାର ଭାଇ ନମସ୍କାର ଭାଇ ଏଇ କେବେ ଆସିଲ ବାଙ୍ଗଲୋରରୁୁ ହଉ ସେଇଠି ମୁଁ ଗୋଟେ ତ ଗୋଟେ ବରା ଷ୍ଟଲ୍ ଦେଇଥିଲି ସେଠାରେ ତ ଆଉ ବେପାର ହେଲାଣି ହିଁ ଭଲ ଭାବରେ କେମିତି କରିବିି କିଏ ବହୁତ ଦୁଇ ତିନି ବର୍ଷ ହେଇଗଲାଣିି ଏଇ ଆମ ଲୋକାଲ୍ରେ ମୁଁ ଗୋଟେ ଏକ ବରା ଦୋକାନ ଦେଇଥିଲି ଏବେ ଟିକେ ଏତେ ଆଗରୁ ଭଲ ଚାଲୁଥିଲା ନା ଏବେ ତ ଟିକେ ମନ୍ଦା ହେଇଗଲାଣି କିଛି ବେପାର ଫେପାର ହଉନି ହଉ ହଉ ସେହି ବରା ଦୋକାନ ଏବେ ତ ଆଗ ତ ବହୁତ ଭଲ ବେପାର ହେଉଥିଲା ଏଇ ଆମ ଲୋକେସନ୍ରେ ଦୁଇ ତିନି ଦୁଇଟା ଦୋକାନ ଥିବାରୁ ମୁଁ ତ ଭଲ ବେପାର ହଉଥିଲା ଏଇ ତ ସବୁ ଏଇ ଚାରମାଲରେ ବହୁତ ପ୍ରକାର ଦୋକାନ ହେଇଗଲାଣି ଚାରି ପାଞ୍ଚଟା ଦଶଟା ଦୋକାନ ହେଇଗଲାଣି ବରା ଦୋକାନ ହେଇଥିବାରୁ ମୁଁ ତ ଆଉ ଭଲ ବେପାର ହେଉ ନାହିଁ ସେଥିପାଇଁ ମୁଁ ପୁରା ବ୍ୟସ୍ତରେ ଅଛି ହଁ କ'ଣ କହୁନ ଏଠାରେ ଚାରି ଟଙ୍କାରେ ବିକିଲେ ବିି ଏଇ ଲୋକମାନେ ଖାଇବେନି କାରଣ ବହୁତ ପ୍ରକାର ବହୁତ ପ୍ରକାର ଆଉ ତୁମେ ବାଙ୍ଗଲୋରରୁ ଆସିଲ ସେଇ ବାଙ୍ଗଲୋରରେ ଦେଖିନ ମୋ ଲାଗି ଗୋଟିଏ ବାଙ୍ଗଲୋରରେ ମୋ ପାଇଁ ଗୋଟେ ଦେଖୁନ ମୁଁ ସେତେ ଯାଇ ଗୋଟେ ବଡ଼ ବଡ଼ ବେପାର କରିବି ଦୋକାନ ନା ଗଲେ ବି ହେଇପାରିବ ନା ବାଙ୍ଗଲୋର ବଡ଼ ସହର ସେଇଠାରେ ବହୁତ ପ୍ରକାର ବହୁତ ଲୋକ ଥିବେ ନା ସେଇଠାରେ ମୁଁ ଯେଉଁଠି ଭାଇ ଗୋଟେ ବାଙ୍ଗଲୋର ଟାଉନ୍ ଚାରମାଲ ଏତେ ବେପାର ହେଉ ନାହିଁ ସେଥିପାଇଁ ମୁଁ ଚାରମାଲ ହେତେ ଲୋକ ନାହିଁ ଯେତିକି ଲୋକ ନାହିଁ ସେତିକି ବରା ଦୋକାନ ଦେଇ ଦେଲେନ ସେଥିପାଇଁ ଏଇନେ ବହୁତ ଏତେ ଲୋକ ନାହିଁ ଏତେ ବରା ବନାଉ ନାହିଁ ମୁଁ ଯେତିକି ବରା ବନାଉଚି ଖଇ ଖାଇ ଆସୁନାହିଁ ଯା କାରଣ ଏଇ ଚାରମା ବହୁତ ପ୍ରକାର ଚାରି ପାଞ୍ଚଟା ଦୋକାନ ହେଇଗଲାଣିଁ ସେଥିପାଇଁ ମୁଁ ପାଖକୁ ଆସୁନାହିଁ ମୁଁ ମୁଁ ବାଙ୍ଗଲୋରରେ ଦେବା ପାଇଁ ମୁଁ ସେଥିପାଇଁ କଲ୍ କରିଥିଲି ବି ବାଙ୍ଗଲୋରରେ ଗୋଟଏ ଦୋକାନ ଦେଖି ହଁ ହ୍ୟାଲୋ ଆପଣ ଟିକିଏ ମୂର୍ଖଟେ କି ମୁଁ ତ ମୁଁ କହୁଚି ବାଙ୍ଗଲୋରକୁ ଯିବା ପାଇଁ ଏକ ବଡ଼ ଉପାୟ କରିଚି ସେଇଠାରେ ବହୁତ ଲୋକ ସେଠରେ ମୁଁ ବରା ବରା ଦୋକାନ ଦେଲେ ମୁଁ ନିଜ ଘର ପରିବାର ସହ ଯାଇ ଏନେ ବରା ଦୋକାନ ଦେବି କହୁଛି ଆପଣ ଆପଣ ଟିକେ ଦେଖିବ ହଁ ଆପଣ ଟିକିଏ ଦେଖିବେ ଏଇ ବାଙ୍ଗଲୋର ସାଇଡ଼୍

ହଉ ସେ ସେଠାରେ ଦେଖିବ ସେଥିରେ ସେଠାରେ ଦେଖିବ ଟିକେ ବି ଯେମିତି ବାଙ୍ଗଲୋର ବାଙ୍ଗଲୋର ଟାଉନ୍ରେ ଯେମିତି ହେଇପାରିବ ମୋ ବରା ଦୋକାନ ଏଇ ସାଇଡ଼୍ରେ ଦେଲେ କ'ଣ ହବ ସାଇଡ଼୍ରେ ଦେଲେ ତ ଲୋକ ଆସିବେନି ଖାଇବେନି ଠିକ୍ ଅଛି ହଉ ହଉ ଭାଇ